ସମୁଦ୍ରରେ ମାଛ ଧରିବା ପ୍ରଣାଳୀଟା ଆରମ୍ଭ ହୁଏ କେଉଁଠୁ ନା ଯେତେବେଳେ ମାଛ ଜାଲୁଆ ଯାଆନ୍ତି ଜାଲ ଧରିକି ଆଉ ମାଛ ଧରନ୍ତି ତାକୁ ତାଙ୍କ କାଇଦାରେ ମାଛ ଧରନ୍ତି ବନିଶୀ ପକାନ୍ତି କି ମାଛ ଜାଲରେ ଧରନ୍ତି ତ ବୋଟରେ ଧରିକି ସେମାନେ ଆସନ୍ତି ଆସିକି ମାଛକୁ ଭଲସେ ପରିଷ୍କାର କରି ତାକୁ ଧୁଆଧୋଇ କରି ତାକୁ ଗାଡ଼ି ଭଡ଼ା କରି ଗାଡ଼ିରେ ନେଇକି ବଜାର ଯାଆନ୍ତି ତ ବଜାରରେ ତିନି କି ଦୁଇ କିଲୋ ଖଣ୍ଡେ ରେଟ୍ରେ ବଜାର ଯେଉଁ ରେଟ୍ ଚାଲେ କାଲି ଯେତିକି ଥିବ ତ ଆଜିଯାଏଁ ପଡ଼ିକି ବିକନ୍ତି ଇନକମ୍ ପାଇଁ ବିକନ୍ତି ତ ସେଇ ଯେଉଁ ବଜାରରେ ବିକନ୍ତି ତା'ପରେ ଇଏ ଭିନ୍ନ ଭିନ୍ନ ମାଛ ଥାଏ ଭିନ୍ନ ଭିନ୍ନ ମାଛର ଭିନ୍ନ ଭିନ୍ନ ରେଟ୍ ଥାଏ କିଲୋ ହିସାବରେ ଦଅନ୍ତି କି ମାଛ ଗୋଟା ହିସାବରେ ଦଅନ୍ତି ଚୁନା ମାଛ ତାର କିଲୋ ହିସାବରେ ଧରନ୍ତି ବଡ଼ ମାଛ କ'ଣ କରନ୍ତି ଗୋଟା ହିସାବରେ ଦଅନ୍ତି ତ ଦନକି ମାଛ ଦନକି ରେଟ୍ରେ ଦଅନ୍ତି ଆଉ ଭଲ ମାଛ ଭ ମାନେ ଶସ୍ତା ମାଛ ଶସ୍ତା ରେଟ୍ରେ ଦଅନ୍ତି ତ ଏମିତି ଥାଏ ପ୍ରଣାଳୀ ତାଙ୍କର ତାଙ୍କର ମାଛ ବି ବହୁତ ଫ୍ରେସ୍ ଥାଏ ତ ସେଥିପାଇଁ ଲୋକ ବି ତାଙ୍କର ଭିଡ଼ ହୁଅନ୍ତି ମାଛ ତ କିଣିବା ପାଇଁ ଲାଇନ ଲଗାନ୍ତି ତ ପଇସା ରେଟ୍ ବି ବହୁତ କରନ୍ତି କାରଣ ଯେହେତୁ ଗହଳି ଅଧିକ ତ ପଇସା ତ ଅଧିକ କରନ୍ତି